ଆମ ଓଡ଼ିଆ ଭାଷାର କେତେ ମଧୁର ଅଛି କେତେ ସ୍ନେହ ଅଛି ଆମ ବାହାର ଓଡ଼ିଶା ବାହାରେ ଯେଉଁମାନେ ଅଛନ୍ତି ସେମାନେ ଓଡ଼ିଶା ଭାଷାକୁ ଠିକ୍ ଭାବରେ ବ୍ୟବହାର କରି ପାରୁନାହାନ୍ତି ବ୍ୟବହାର କରୁନାହାନ୍ତି କାହିଁକି ମାନେ ହିଂସା ପରାୟଣ ହେଉଛନ୍ତି ମାନେ ଓଡ଼ିଆ ଭାଷା କହିଲେ କାଳେ ଆମେ ଛୋଟ ହେଇଯିବୁ ସେଇ ଏଇ ଓଡ଼ିଆ ଅନୁଭୂତି ଏଇ ମନୋବଳ ନେଇକି ସେମାନେ ଓଡ଼ିଆ ଲୋକଟିଏ ଓଡ଼ିଶାର ଲୋକଟିଏ ଗଲେ ସେମାନେ କେମିତି ସାହାଯ୍ୟ ଓଡ଼ିଆ ଭାଷା କହିଲେ ସେମାନେ କେମିତି ସାହାଯ୍ୟ କରିବେ ସେକଥା ନୁହଁ ସେମାନେ କିନ୍ତୁ ଯେଉଁ ଦେଶରେ ଅଛନ୍ତି ସେ ଦେଶର ଭାଷା ବ୍ୟବହାର କରୁଛନ୍ତି ଯିଏ ଓଡ଼ିଶାର ଲୋକ ଯାଇଥିବ ସେ ହତୋତ୍ସାହିତ ହେଇକି ଭାଙ୍ଗି ପଡ଼ୁଛି ସେମାନେ ଓଡ଼ିଶା ଓଡ଼ିଶାର ଲୋକ ହେଇକି ଓଡ଼ିଆଙ୍କୁ ସାହାଯ୍ୟ କରିବା ସେମାନଙ୍କ ମନୋବୃତ୍ତି ରହୁନାହିଁ ତେଣୁକରି ମୁଁ ଏତିକି ବାହାର ଜଗତରେ ଯୋଉମାନେ ଅଛନ୍ତି ସେମାନଙ୍କୁ ଅନୁରୋଧ କରୁଛି ସେମାନଙ୍କୁ ବାର ବାର ଅନୁରୋଧ କରୁଛି ଓଡ଼ିଆ ଭାଷାର ନିଜର ମାତୃ ମାତୃଭାଷାର ପରିଚୟ ଦିଅନ୍ତୁ ମାତୃଭାଷାକୁ ସେମାନେ ଉଚ୍ଚ କରି ରଖନ୍ତୁ ଆଉ ସେମାନେ ସମ୍ମାନ ସହ କୁହନ୍ତୁ ଯେ ଆମେ ଓଡ଼ିଶାର ଲୋକ ଆଉ ଆମେ ଯେଉଁଠିକୁ ଯିବା ଓଡ଼ିଆ ଓଡ଼ିଶାର ଟେକ ରଖିବା ଏଇ ମନବୃତ୍ତି ନେଇକି ଆମ ଯୁବପିଢ଼ି କିମ୍ବା ଯେକୌଣସି ଅନ୍ୟ ଦେଶରେ ଯେଉଁମାନେ ଅଛନ୍ତି ସେମାନେ ଯେମିତି ଓଡ଼ିଶାର ଟେକ ରଖିବା ବିଶ୍ଵ ଭାରତରେ ଯେମିତି ଓଡ଼ିଶାକୁ ସମ୍ମାନ ଦେବେ ଏହି ଅନୁରୋଧ ମୁଁ ତାଙ୍କ ପାଖରେ କରୁଛି ଆଉ ଜଣେ ଜଣେ ତ ଆମେରିକା ରୁଷ୍ରେ ଅଛନ୍ତି ସେମାନେ କିନ୍ତୁ ଓଡ଼ିଶା ଓଡ଼ିଶାର ଲୋକଙ୍କୁ ଦେଖିଲେ ଇଂଗ୍ଲିଶ୍ରେ କଥାବାର୍ତ୍ତା କରୁଛନ୍ତି ତେଣୁକରି ନିଜ ମାତୃଭାଷାର ପରିଚୟ ସେମାନେ ଦେଉନାହାନ୍ତି କାଳେ ଆମେ ଆମକୁ କାଳେ ସାହାଯ୍ୟ ମାଗିବେ କି ଆମକୁ କ'ଣ ପଚାରିବେ କି ଆମେ ହଇରାଣରେ ପଡ଼ିଯିବୁ ଏଇ ମନବୃତ୍ତି ସେମାନେ ନେଇକି ଓଡ଼ିଶା ଲୋକଙ୍କୁ ସାହାଯ୍ୟ କରୁନାହାନ୍ତି ତେଣୁକରି ଏହି ମନବୃତ୍ତି ତାଙ୍କ ମନରୁ ଦୂରେଇ ଯାଉ ଠାକୁର ଭଗବାନ କରନ୍ତୁ ତାଙ୍କ ମନରୁ ଦୂରେଇ ଯାଉ ସେମାନେ ଓଡ଼ିଶା ପ୍ରତି ସେମାଙ୍କର ସ୍ନେହ ଶ୍ରଦ୍ଧା ରହୁ ଓଡ଼ିଶା ପ୍ରତି ସେମାନଙ୍କ ଶ୍ରଦ୍ଧା ରହୁ ଆମର କେତେ କବି ଓଡ଼ିଶାକୁ ଟେକ ରଖିଛନ୍ତି କେତେ ଲେଖିଛନ୍ତି କବିତା ସେ କବିତାକୁ ସେମାନେ ମାନେରଖୁନାହାନ୍ତି ଓଡ଼ିଶାର ଲୋକଙ୍କୁ ସେମାନେ ପ୍ରାଧାନ୍ୟ ଦେଉନାହାନ୍ତି ଏବେ ମୁଁ କ'ଣ କହିବି ଦୁଃଖର କଥା ଯେ ଓଡ଼ିଶାକୁ ସେମାନେ ଟେକ ରଖିପାରୁନାହାନ୍ତି ବାହାର ଜଗତରେ ରହିକି ବଡ଼ ବଡ଼ ଅଫିସ୍ରେ ଯେଉଁମାନେ ଅଛନ୍ତି ସେମାନେ ଆମ ଓଡ଼ିଶା ଲୋକଙ୍କୁ ପ୍ରାଧାନ୍ୟ ଦେଉନାହାନ୍ତି ଓଡ଼ିଶାର ଲୋକ ହୋଇକରି ସେମାନେ ଭାବୁଛନ୍ତି ଯେ ଆମେ ବାହାର ଜଗତରେ ରହିକରି ବାହାର ପୋଷ୍ଟ୍ରେ ବାହାରେ ଯେଉଁମାନେ ବଡ଼ ବଡ଼ ପୋଷ୍ଟ୍ରେ ଅଛନ୍ତି ଚାକିରି କରିଛନ୍ତି ଆମେ ଯଦି ଓଡ଼ିଆର ପରିଚୟ ତାଙ୍କୁ ଦେଉଛୁ ସେମାନେ କାଳେ ଭାବୁଛନ୍ତି କି ଆମକୁ କାଳେ ସାହାଯ୍ୟ ମାଗିବେ କି ଏହି ମନବୃତ୍ତି ନେଇକି ସେମାନେ ଓଡ଼ିଆ ପରିଚୟ ନଦେଇକି ସେଠିକା ଭାଷାରେ ପରିଚୟ ଦେଉଛନ୍ତି ନହେଲେ ଇଂଲିଶ୍ରେ କଥାବାର୍ତ୍ତା କରୁଛନ୍ତି ଓଡ଼ିଆ ଭାଷାର ପରିଚୟ ଦେଉନାହାନ୍ତି ଦୁଃଖ ଲାଗୁଛି ତେଣୁକରି ମୁଁ ନିଜ ଅନୁଭୂତିରେ ମୁଁ ଦେଖିଛି ମୁଁ କଲିକତାରେ ଥିଲାବେଳେ ତେଣୁକରି ସେମାନେ ଓଡ଼ିଆ ଭାଷା ଓଡ଼ିଆ ଲୋକଟେ ଗଲେ ଓଡ଼ିଆରେ କଥାବାର୍ତ୍ତା କଲେ ଅଧିକାଂଶ ଲୋକ ଓଡ଼ିଶାର ଲୋକ ସେମାନେ ତାଙ୍କୁ ବଙ୍ଗଳାରେ କଥାବାର୍ତ୍ତା କରନ୍ତି ସେମାନେ ଓଡ଼ିଶା ଲୋକ ଓଡ଼ିଆରେ କଥାବାର୍ତ୍ତା କଲେ କାଳେ ଆମକୁ ସାହାଯ୍ୟ ମାଗିବେ କି କାଳେ ଆମ ପକହରେ ରହିବାକୁ କହିବେ କି ସେହି ହିସାବରେ ସେମାନେ ବଙ୍ଗଳାରେ କଥାବାର୍ତ୍ତା ସେ ଭାବିବେ ଯେ ସେ ବଙ୍ଗାଳୀ ଆକୁ ଆମେ ସାହାଯ୍ୟ କ'ଣ ମାଗିବୁ ତେଣୁକରି ସେମାନେ ଦୂରେଇ ଯିବେ ତେଣୁ ଏହି ମନବୃତ୍ତି ଆମ ଓଡ଼ିଶା ଲୋକଙ୍କର ରହୁଛି ତେଣୁକରି ସମସ୍ତଙ୍କ ପାଖରେ ଠାକୁରଙ୍କ ପାଖରେ ଅନୁରୋଧ କରୁଛି ସମସ୍ତଙ୍କ ପାଖରେ ଅନୁରୋଧ କରୁଛି ନିଜ ଜାତିର ଟେକ ରଖନ୍ତୁ ନିଜ ଭାଷାର ଟେକ ରଖନ୍ତୁ ନିଜ ଭାଷାକୁ ବିଶ୍ଵ ଦରବାରରେ ଠିଆ କରିବାପାଇଁ ଉଚ୍ଚା କରିବା ପାଇଁ ସଂକଳ୍ପ ନିଅନ୍ତୁ ନିଜ ଭାଷାକୁ ଉଜ୍ଜୀବିତ ରଖନ୍ତୁ ବଞ୍ଚେଇ ରଖନ୍ତୁ ସବୁ ଜାଗାରେ ଛୋଟ କରିଦିଅନ୍ତୁନି ଯେମିତି ଆଜି ହିନ୍ଦୀ ଯେମିତି ସବୁ ଭାଷାରେ ପ୍ରଚଳିତ ହେଉଛି ଇଂରାଜୀ ଯେମିତି ବିଦେଶୀ ଭାଷା ସିଏ ସବୁ ଜାଗାରେ ପ୍ରଚଳିତ ହେଉଛି ଓଡ଼ିଆ କାହିଁକି ପ୍ରଚଳିତ ନ ହେବ ତେଣୁକରି ମୁଁ ସେହି ଓଡ଼ିଆ ଭାଇମାନେ ଯେଉଁମାନେ ଓଡ଼ିଆ ଭାଷାକୁ ସେମାନେ ଚିହ୍ନି ପାରୁନାହାନ୍ତି ନିକୃଷ୍ଟ ଭାବରେ ଭାବୁଛନ୍ତି ବାହାର ଜଗତରେ କି ବଡ଼ ବଡ଼ ପୋଷ୍ଟ୍ରେ ଯେଉଁମାନେ ଅଛନ୍ତି ନିକୃଷ୍ଟ ଭାବରେ ଚିନ୍ତା କରୁଛନ୍ତି ସେମାନଙ୍କୁ ଅନୁରୋଧ କରୁଛି ଯେ ହିନ୍ଦୀ ଇଂରାଜୀ ଏ ଅନ୍ୟ ଦେଶର ଭାଷାକୁ ସେମାନେ ଯେମିତି ଉଚ୍ଚା ରଖିଛନ୍ତି ସେମାନେ ଓଡ଼ିଆ ଭାଷାକୁ ସେମିତି ଉଚ୍ଚା ରଖନ୍ତୁ ଓଡ଼ିଆ ଭାଷା ସହିତ ସେମାନେ ଓଡ଼ିଆ ଭାଷାକୁ ସମ୍ମାନ ଦିଅନ୍ତୁ ଓଡ଼ିଶାକୁ ଟେକ ରଖନ୍ତୁ ଏତିକି ମୋର ଅନୁରୋଧ ତାଙ୍କ ପାଖରେ ଏତିକି ଭଗବାନଙ୍କ ପାଖରେ ପ୍ରାର୍ଥନା